ହୁଁ ଆମ ଗାଁରେ ମ୍ୟାଡ଼ାମ ହେଉଛି ମାଇଲଗିରି ମହୋତ୍ସବ ହୁଏ ରଜ ରଜ ମହୋତ୍ସବ ହୁଏ ଲକ୍ଷ୍ମୀ ପୂଜା ଗଣେଶ ପୂଜା ସବୁ ପର୍ବପର୍ବାଣିର ଭଲମନ୍ଦ ହୁଏ ଯାତ୍ରା ବି ହୁଏ ରଥ ଟଣା ଯେଉଁ ହୁଏ ସେଠି ବହୁତ ଲୋକ ବି ଆସନ୍ତି ସବୁଆଡ଼ୁ ଦେଖନ୍ତି ବି ଲକ୍ଷ୍ମୀ ପୂଜାରେ ଲ୍ ଲକ୍ଷ୍ମୀ ପୂଜା ଭଲ ହୁଏ ଆଉ ଦୋଳି ବି ପଡ଼େ ରାମଦୋଳି ବି ପଡ଼େ ଆଉ ହୁଁ ହଁ ବହୁତ ଲୋକ ହୁଅନ୍ତି କେତେ ଆଡ଼ୁ ଲୋକ ବି ଆସନ୍ତି ଧୁମଧାମ୍ରେ ଆମର ବେଶୀ ହୁଏ ଲକ୍ଷ୍ମୀ ପୂଜାଟା ହୁଁ ଲକ୍ଷ୍ମୀ ହଁ ଲକ୍ଷ୍ମୀ ପୂଜା ସରି ସାରିଲାଣି ପୁଣି ଆସନ୍ତା ବର୍ଷକୁ ହବ ପୁଣି ଆସିବ ଦେଖିକିନା ଯିବ ହୁଁ ଠାକୁର ଲକ୍ଷ୍ମୀ ଠାକୁର ଡେଲି ମାନେ ଦର୍ଶନ କରି ଯାଆନ୍ତି ଦଶ ଓଳି ବାର ଓଳି ରୁହନ୍ତି ଠାକୁର ଯେ ବହୁତ ସାରା ଲୋକ ଆସନ୍ତି ସବୁଆଡ଼ୁ ପ୍ରସେସନ ବି ହୁଏ ହୁଁ ହଁ ଆପଣ ଯଦି ଆସିବେ ଦେଖିକିନା ଯିବେ ଆଉ ଗଣେଶ ପୂଜା କୁ ବି ହେଉଛି ସୁବିଧା ସେମିତି ଯେ ଆସିପାରିବେ ଗାଡ଼ି ନେଇକିରି ଆସ ହୋଟେଲ୍ ଅଛି ଆମର ଅଛି ହୋଟେଲ୍ ଅଛି ହୋଟେଲ୍ରେ ବି ରହିପାରବେ ଆମର ଯେଉଁ ହଁ ଗାଡ଼ି ସୁବିଧା ବି ଅଛି ଆଉ ଲଜ୍ରେ ବି ଯିଏ ଆସିଲେ ବି ରହିପାରିବେ ଏଠି ସେଠି ହୋଟେଲ୍ରେ ଖାଇବା ପିଇବା ବି ଏଠି ହୋଟେଲ୍ରେ ଦିଆଯାଏ ହୁଁ ହୁଁ ଆସ ହଁ ହଁ ହଁ